ବାହାର ଦେଶରୁ ପର୍ଯ୍ୟଟକମାନେ ଆମ ରାଜ୍ୟକୁ ବହୁତ ମାତ୍ରାରେ ବୁଲିବାକୁ ଆସିଥାନ୍ତି ସେମାନେ ଆମ ରାଜ୍ୟର ବିଭିନ୍ନ ପ୍ରକାରର କଳା କୌଶଳ କ୍ରୀଡ଼ା ଜୀବଜନ୍ତୁ ବିଭିନ୍ନ ପ୍ରସିଦ୍ଧ ସ୍ଥାନ ଐତିହାସିକ ସ୍ଥଳୀ ଏମିତି ବହୁତ ଗୁଡ଼ିଏ ଜିନିଷକୁ ସେମାନେ ଜାଣିବାକୁ ଚାହୁଁଛନ୍ତି ସେମିତି ଆମ ଆଖ ପାଖରେ ଥିବା ପାରମ୍ପରିକ ଖେଳ ଏବଂ କ୍ରୀଡ଼ା ବିଷୟରେ ଜାଣିବାକୁ ସେମାନଙ୍କ ବି ବହୁତ ଇଚ୍ଛା ଥାଏ ଯେମିତିକି ଆମ ଅଞ୍ଚଳରେ ଥିବା ଗଉଡ଼ବାଡ଼ି ଏଠି ଗଉଡ଼ ପିଲାମାନଙ୍କ ବାଡ଼ି ସାହାଯ୍ୟରେ ଖେଳୁଥିଲେ ସେମିତି ଖେଳ ଆମ ରାଜ୍ୟରେ ଏବେ ବିି ଚାଲିଛି ସେମିତି ବାଡ଼ି ଖେଳ ବାଡ଼ି ଖେଳ ଗୋଟେ ଦୁଃସାହାସିକ କ୍ରୀଡ଼ା ବାଡ଼ି ଖେଳରେ ଲୋକମାନେ ବାଡ଼ି ଧରି ସେଥିରେ ଖେଳ ବା ନୃତ୍ୟ ପ୍ରଦର୍ଶନ କରିଥାନ୍ତି ସେମତି ଆମ ଗାଁର ଛୋଟ ଛୋଟ ଛୁଆମାନେ ଝିଅ ପିଲାମାନେ ପୁଚି ଖେଲିଥାନ୍ତି ଏବଂ ପୁଚି ଖେଳ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ସେଥିରେ ପ୍ରଥମ ପୁରସ୍କାର ଦ୍ଵିତୀୟ ପୁରସ୍କାର ତୃତୀୟ ପୁରସ୍କାର ଏମିତି ରହିଥାଏ ସେଇ ପୁଚି ଖେଳକୁ ଆମ ଗାଁ ଗାଁ ଗହଳିର ଝିଅମାନେ ବହୁତ ଆନନ୍ଦ ସହକାରେ ଖେଳିଥାନ୍ତି ଏବଂ ସେମାନେ ବହୁତ ଗୁଡ଼ିଏ ପୁରସ୍କାର ସେମିତି ବହୁତ ପ୍ରକାର ଖେଳ ଯେମିତି ବୋହୁ ଚୋରି ହକି ଖେଳ କବାଡ଼ି ଖେଳ ଆହୁରି ଏମିତି ବହୁତ ପ୍ରକାରର ଅଛି ଖେଳ ଯେଉଁଟାକି ଆମ ଗାଁରେ ଖେଳାଯାଏ ଏବଂ ସେହି ଖେଳ ଉପରେ ଆମର କ୍ରୀଡ଼ା ପ୍ରତିଯୋଗିତାମାନେ ମଧ୍ୟ ଅନୁଷ୍ଠିତ ହୁଏ